ଦଶରୁ ଦଶ ଲକ୍ଷ ମଧ୍ୟରେ ଥିବା ପାଞ୍ଚଟି ସଂଖ୍ୟାହେଲା ବାର ହଜାର ଦୁଇ ଶହ ସାତ ହଜାର ଦୁଇ ଶହ ପଚିଶି ଏକତିରିଶି ହଜାର ପାଞ୍ଚ ପାଞ୍ଚ ଲକ୍ଷ ପଚାଶ ଏବଂ କୋଡ଼ିଏ ହଜାର ସାତ ଶହ ସତୁରି